ଓଡ଼ିଆ ଭାଷା ଅନେକ ବର୍ଷ ତଳରୁ ଏକ ଭାଷା ଯାହାକି ଭାରତ ବର୍ଷରେ ଏକ ଅଭିନ୍ନ ଅଙ୍ଗ ଅଟେ ଯେଉଁଟାକି ଆମେ ଏ ଓଡ଼ିଆ ଭାଷାକୁ ଯେତେବେଳେ ଆମର ବଙ୍ଗ ବିହାର ଓଡ଼ିଶା ଏକ ଥିଲା ସେଠାରୁ ଅଲଗା ଆମର ମଧୁସୁଧନ ଦାସ ଯିଏକି ଅଲଗା କରାଇଥିଲେ ଏବଂ ଓଡ଼ିଶା ଓଡ଼ିଆ ଭାଷାକୁ ଏକ ସ୍ୱତନ୍ତ୍ର ପାହିଆ ରୂପରେଖ ଦେଇଥିଲେ ଏବଂ ଓଡ଼ିଆ ଭାଷାକୁ ଏକ ରାଷ୍ଟ୍ରୀୟ ଭାଷା ରାଜ୍ୟରେ ପରିଣତ କରିଥିଲେ ଯେ କି ଓଡ଼ିଶା ଏକ ରାଜ୍ୟ ଭାବେ ଗଢ଼ି ତୋଳିଥିଲେ ମଧୁବାବୁ ତାକୁ ସଂରକ୍ଷିତ ରଖିବା ପାଇଁ ଏବଂ ଆମର ପ୍ରତ୍ୟେକ ସରକାରୀ ଦପ୍ତରରେ ଓଡ଼ିଆ ଭାଷାକୁ ରେ ଲେଖିବା ପଢ଼ିବା ଏବଂ କହିବା ଏ ତିନୋଟି ଯାକ କମ୍ପଲ୍ସରୀ ବା ନିହାତି ପ୍ରଯୁଜ୍ୟ ଭାବେ ରଖିବା ସଂରକ୍ଷିତ ଭାବରେ ରହିବା ଏବଂ ଲୋକଙ୍କ ଭିତରେ ବାଣ୍ଟିବା ଏବଂ ଆମର ପାଠ ଶିକ୍ଷା ଠାରୁ ଆରମ୍ଭ କରି ଯେତେବେଳେ ଶିକ୍ଷା ଆମର ପ୍ରଥମରୁ ଆରମ୍ଭ ହୁଏ ସେତେବେଳେ ମଧ୍ୟ ଇଏ ମଦର୍ ଲାଙ୍ଗୁଏଜ୍ ବା ନିଜ ଭାଷାକୁ ଗୁରୁତ୍ୱ ଦିଆଯାଇଥାଏ ଏବଂ କମ୍ପଲ୍ସରୀ ସେଇଟା ନିଶ୍ଚିନ୍ତ ଭାବେ ନିଜ ଭାଷାକୁ ଓଡ଼ିଆ ଭାଷାକୁ ଏକ ପ୍ରଥମ ଭାଷା ଭାବେ ଆମେ ପାଠପଢ଼ାରେ ନେଇଥାଉ ଏଇ ଭାଷାକୁ ଆଗକୁ କିଭରି ସୁରକ୍ଷିତ ରହିବ ତାକୁ ପ୍ରୋତ୍ସାହିତ କରିବା ପାଇଁ ସାଧାରଣ ମହଲରେ ପାଠପଢ଼ାଠାରୁ ଆରମ୍ଭ କରି ସରକାରୀ ଦପ୍ତର୍ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ସୁରକ୍ଷିତ ରଖିବା ଆମର ହିଁ କାର୍ଯ୍ୟ ଏବଂ ଏ ଓଡ଼ିଆ ଭାଷାର ପ୍ରତିଯୋଗିତା ମଧ୍ୟ ଆମର ପ୍ରତ୍ୟେକ ଯିଏକି ଭାର ଓଡ଼ିଶାରେ ଆମର ବାର ମାସରେ ତେରଟି ପର୍ବ ପାଳନ କରାଯାଏ ଏ ତେରଟି ପର୍ବରେ ଇଏ ହେଉଛି ଏକ ଖୁସି ବା ପ୍ରତିଯୋଗିତା ପୂର୍ଣ୍ଣ ଭାବେ ବିଭିନ୍ନ କାର୍ଯ୍ୟକ୍ରମରେ ଏହାକୁ ଲଗାଯାଇଥାଏ ଏବଂ ଏହାକୁ ଗୀତ ଆକାରରେ ଶୁଣିବା ପାଇଁ ଆମର ପ୍ରତ୍ୟେକ ସରକାରୀ କାର୍ଯ୍ୟକ୍ରମରେ ଏ ଗୀତକୁ କମ୍ପଲ୍ସରୀ ବା ନିଶ୍ଚିନ୍ତ ଭାବେ ପ୍ରତ୍ୟେକ ଭାରତ ମାତାର ସନ୍ତାନ ବା ଓଡ଼ିଶାର ସନ୍ତାନ ଭାବେ ଏହାକୁ ଏ କରିବା ପାଇଁ ଆମେ ବ୍ୟବସ୍ଥା ମଧ୍ୟ ସବୁ କରିଥାଉ ଏବଂ ପୌରାଣିକ ଗଳ୍ପ ଯେଉଁଟାକି ରାମାୟଣ ଠାରୁ ମହାଭାରତ ଏବଂ ବିଭିନ୍ନ କାବ୍ୟ କବିତାକୁ ଆମେ ଗଳ୍ପ ସାଧାରଣ ମହଲରେ ଶୁଣେଇଥାନ୍ତୁ ଭାଗବତ ଟୁଙ୍ଗି ମଧ୍ୟ ଆମର ଅଛି ଓଡ଼ିଶାରେ ଏ ଭାଗବତ ଟୁଙ୍ଗି ସନ୍ଧ୍ୟା ହେଲେ ଆଲୋଚନା ହୁଏ ଚର୍ଚ୍ଚା ହୁଏ ତର୍ଜମା ହୁଏ ତାଠାରୁ ଫଳ ମଧ୍ୟ କିଛି ଲୋକ ସାଧାରଣ ଲୋକ ପାଆନ୍ତି ଯାହାକି ଶିକ୍ଷା ତାଙ୍କ ସ୍ୱାସ୍ଥ୍ୟ ଏବଂ ତାଙ୍କ ମାନସିକ ସ୍ତରରେ ଏକ ପରିବର୍ତ୍ତନ ଆସେ